ମୁଁ ଖାଦ୍ୟ ପ୍ରସ୍ତୁତ କରିଥିବା ସମୟରେ ସାଧାରଣତଃ ଭାବେ ବ୍ୟବହାର କରାଯାଉଥିବା ମସଲାଗୁଡ଼ିକର ବ୍ୟବହାର କରିଥାଏ ଏବଂ ସାଧାରଣ ଶୈଳୀ ମଧ୍ୟ ବ୍ୟବହାର କରିଥାଏ କିନ୍ତୁ ମୁଁ ରୋଷେଇକୁ ଅଧିକ ସୁଆଦିଆ ବନାଇବା ପାଇଁ ସେଥିରେ କିଛି ଗୁପ୍ତ ମସଲା ପକାଇଥାଏ ଯେମିତିକି ଡାଲମା କିମ୍ବା ମିକ୍ସଭେଜରେ ମୁଁ ଜିରା ଗୁଣ୍ଡ ଆଦି ପ୍ରୟୋଗ କରିଥାଏ ଏବଂ ଅତିରିକ୍ତ ମସଲା ଥିବା ତରକାରୀ ଆଦିରେ ଡାଲଚିନି ଗୁଣ୍ଡ ବ୍ୟବହାର କରିଥାଏ ଏହି ଗୁପ୍ତ ମସଲାଗୁଡ଼ିକୁ ମୁଁ ରୋଷେଇ ସରିବାରେ କିଛି ସମୟ ପୂର୍ବରୁ ପକାଇ ଥାଏ ଯାହା ଦ୍ୱାରା ମୁଁ ପ୍ରସ୍ତୁତ କରିଥିବା ଖାଦ୍ୟ ଅଧିକ ସୁଆଦିଆ ଲାଗେ